ଆମ ଓଡ଼ିଶା ଏକ ଗୋଟିଏ ବଡ଼ ରାଷ୍ଟ୍ର ଏହା ଆୟତାନ ଦେଖିକି କହିବା ଏହା ଭାରତର ଅନ୍ୟତମ ରାଜ୍ୟ ଅ ତ ତ ଏଠାରେ ବହୁତ ଦେଖିବାକୁ ମିଳେ ଡିଫରେନ୍ସ ଆମର୍ କଥାବାର୍ତ୍ତା ହଉ ଆମର୍ ପୋଷାକ ହଉ କି ଆମର୍ ଜୀବନଶୈଳୀ ହଉ ଦେଖିବେ ତ ପୂର୍ବ ଓଡ଼ିଶାରେ ଯେଉଁ ଅଛି ସେ ଅ ସମୁଦ୍ର ତ ସେଥିପାଇଁ ସେଠାରେ ପୋଷାକ ଅଲଗା ଦେଖନ୍ତି ପଶ୍ଚିମ ଓଡ଼ିଶା ଦେଖିବେ ସେଠାରେ ଏତେ ସମୁଦ୍ର ନାହିଁ ତ ସେଠାରେ ଟିକେ ଅଲଗା ପ୍ରକାର ପୋଷାକ ପିନ୍ଧନ୍ତି ତ ଜାଗାମାନେ ଦେଖିବେ ତା' ରୀତିନୀତି ସେଆଡ଼େ ଅଲଗା ପ୍ରକାର ରୀତିନୀତି ମାନନ୍ତି ପଶ୍ଚିମ ଓଡ଼ିଶାରେ ଅଲଗା ହିସାବ କରନ୍ତି ତାପରେ ଜୀବନଶୈଳୀ ସେଠାରେ ଅଲଗା ହିସାବ କରନ୍ତି ଆମର ଆଡ଼ ଅଲଗା କରନ୍ତି ଆ ତ ଅଞ୍ଚଳ ଲାଗି ଯେନ୍ତା ଆମ ପୂର୍ବ ଓଡ଼ିଶାରେ କି ହଉ କି ଦକ୍ଷିଣ ଓଡ଼ିଶାରେ ସେମାନେ ଓଡ଼ିଆ ଭାଷା ବୁଝନ୍ତି କିନ୍ତୁ ପଶ୍ଚିମ ଓଡ଼ିଶା ଦେଖିବେ ତ ସେଠାରେ କୁଶଳୀ ସମ୍ବଲପୁରୀ କରାଯାଏ ବ୍ୟବହାର ମୟୁରଭଞ ଦେଖିବେ ସେ ମୟୂୁରଭଞ୍ଜି ଭାଷା ଅଲଗା କନ୍ଧମାଲ୍ ଯିବେ କନ୍ଧମାଲ୍ରେ ଅଲଗା ତ ବିଭିନ୍ନ ଜାଗାକୁ ଯିବେ ତ ସେଠାରେ ଅଧିକ ବିଭିନ୍ନ ପ୍ରକାର ଭାଷା ଦେଖିବାକୁ ମିଳିବ ତାଙ୍କ ରୀତିନୀତି ଭାଷାମାନଙ୍କ ସହିତ ଚେଞ୍ଜ ହେବ କିନ୍ତୁ ସବୁଆଡ଼ରେ ଗୋଟେ ଅଲଗା ଡାଇଭରସିଟି ଦେଖିବାକୁ ମିିଳେ ଓଡ଼ିଶାରେ